ଆମର ପଶୁ ପାଳନ ପାଇଁ ଆଇନ ଅଛି ସେ ଆଇନ ଅନୁସାରେ ଆମେ କାମ କରୁ ଯେମିତି ବନ୍ୟ ଜାତୀୟ ପଶୁମାନଙ୍କୁ ଆମେ ଆଣି ଘରେ ପାଳି ପାରିବାନି ଆଉ ଗୃହ ପାଳିତ ପଶୁ ଯେଉଁ ଆମର ଅଛନ୍ତି ସେଥିରେ ଛେଳି ମେଣ୍ଢା ସେ ଘୁଷୁରୀ ଗାଈ କୁକୁଡ଼ା ଏସବୁ ଚାଷ ଆମେ କରୁ ଆଉ ସେମାନଙ୍କର ଦେହ ଖରାପ ହେଲେ ଆମେ ତାକୁ ପଶୁ ଡାକ୍ତରଖାନାକୁ ଯାଉ ଯଦି ବା ସେଠି କିଛି ଭଲ ନ ହେଲା ତାହେଲେ ଆମେ ଭିଏସ କତିକି ଯାଉ ପୁଣି ଯଦି ଏବେ ସୁବିଧା ନ ମିଳିଲା ଆମେ ନିଜେ ନିଜେ ଚାହିଁବୁ ସୁବିଧା ପାଇବା ପାଇଁ ୟୁଟ୍ୟୁବ୍ ସର୍ଚ୍ଚ କରିକି ଆମେ ସେଥିରୁ ଦେଖିକି କିମ୍ବା ଖବରକାଗଜରେ ପଢ଼ିକି ଆମେ ସେଥିରୁ ଯେଉଁ ଔଷଧ ପତ୍ର ଦେଇଥିବ ସେ'ଥିରେ ଔଷଧ ଆମେ କିଣି ଆଣିକି ଗାଈ ଗୋରୁକୁ ବି ନିଜେ ଦେଇକି ସୁବିଧା ତାଙ୍କୁ ଆରୋଗ୍ୟ କରୁ